ମୋର ପାଠ ପଢ଼ିବା ସାଙ୍ଗରେ ମଧ୍ୟ ମୋର କାର୍ଯ୍ୟ ବାହାରେ ମଧ୍ୟ ଅନେକଗୁଡ଼ିଏ ସଉକ ଅଛି ସେଗୁଡ଼ିକ ହେଲା ଖେଳିବା ଆଉ ସାଙ୍ଗମାନଙ୍କ ସାଙ୍ଗରେ ବୁଲିବା ଟି ଭି ଦେଖିବା ଫିଲ୍ମ ଦେଖିବା ସିନେମା ଯିବା ପାର୍କ୍କୁ ବୁଲିବାକୁ ଯିବା ଅନେକଗୁଡ଼ିଏ ମୋର ସଉକ ଅଛି ମୁଁ ତ ମୋର ଖେଳ ମଧ୍ୟରେ ମୋତେ ବହୁତ କ୍ରିକେଟ୍ ଖେଳିବାକୁ ଭଲ ଲାଗେ ଏବଂ ମୁଁ ମଧ୍ୟ କ୍ରିକେଟ୍ ଖେଳେ ମୁଁ ସଦାବେଳେ ଅପରାହ୍ନ ଚାରିଟାରୁ ସନ୍ଧ୍ୟା ଛଅଟା ଯାଏଁ ପ୍ରତିଦିନ କ୍ରିକେଟ୍ ଖେଳିବାକୁ ଯାଏ ଏବଂ କ୍ରିକେଟ୍ ଖେଳି ସାରିଲା ପରେ ସନ୍ଧ୍ୟାବେଳେ ମୋ ସାଙ୍ଗମାନଙ୍କ ସାଙ୍ଗରେ ବୁଲିବା ପାଇଁ ପାର୍କ୍ ଯାଏ ଏବଂ ରାତିରେ ମୁଁ ଯେତେବେଳେ ଶୋଇବାକୁ ଯାଏ ଶୋଇଲା ବେଳେ ମଧ୍ୟ ମୁଁ ମୁଭି ଦେଖେ ପ୍ରତିଦିନ ମୁଁ ଶୋଇଲାବେଳେ ଦୁଇ ଘଣ୍ଟା ପାଖା ପାଖି ମୁଭି ଦେଖେ ଏବଂ ବେଳେବେଳେ ଦୁଇପହରେ ମଧ୍ୟ ମୋର ଜଣେ ସାଙ୍ଗ ଅଛି ଆସେ ମୁଁ ଘରେ ମଧ୍ୟ ତା ସାଙ୍ଗରେ ଚେସ୍ ଖେଳେ ଲୁଡୁ ଖେଳେ ଓ ଅନ୍ୟ ପ୍ରକାର ଗେମ୍ ଖେଳେ ମୋତେ ଗେମ୍ ଖେଳିବାକୁ ବହୁତ ଭଲ ଲାଗେ ଏବଂ ମୁଁ ମୋବାଇଲ୍ରେ ମଧ୍ୟ ପବ୍ଜି ଫ୍ରୀ ଫାୟାର୍ ଅନେକଗୁଡ଼ିଏ ଗେମ୍ ମଧ୍ୟ ଖେଳେ